ମୋ ଗ୍ରାମରେ ମୋବାଇଲ ଫୋନ ସ୍ମାର୍ଟ ମୋବାଇଲ ଏବେ ଯେହେତୁ ବାହାରିଲା ଆମେ ଆମେ ତ ସୁବିଧା ଆଉ କିଛି ନାହିଁ ନା ଆମ ଗରିବ ଗାଁ ଗାଁ ଗ୍ରାମ ଗରିବ ଗ୍ରାମରେ ଆମର ଏବେ ସ୍ମାର୍ଟ ଫୋନ ଯେହେତୁ ମିଳୁଛି ଆମେ ସ୍ମାର୍ଟ ଫୋନ ବ୍ୟବହାର କରୁଛୁ କିନ୍ତୁ ସ୍ମାର୍ଟ ଫୋନରେ ଅଧିକ ପଇସା ତ ଆମର ଆମେ ହେଲୁ ଗରିବ ସେ ତାର ରିଚାର୍ଜ କରିବୁ ପୁଣି ନା ନାହିଁ ରିଚାର୍ଜ କଲେ ଡାଟା ଚଲାଇବୁ କି ନେଟ୍ ଦେଖିବୁ ଯାହା କୌଣସି ବିଷୟରେ ଦେଶ ବିଷୟରେ ବି ଜାଣିବୁ ତାର ରିଚାର୍ଜ ହେଉଛି ଦୁଇ ଶହ ଅଣଚାଳିଶ ଟଙ୍କା ସେ ଦୁଇ ଶହ ଅଣଚାଳିଶ ଟଙ୍କା ଆମେ ଆମ ଗ୍ରାମରେ ହେଉ ଆମେ ନିଜେ ବି ସେଟା ବ୍ୟବହାର କରୁଛୁ ଅଧିକ ଆମେ ତାଠୁ ପକାଇ ପାରୁନାହୁଁ